ଆମ ବଗିଚାରେ ବହୁତ ପ୍ରକାର ଫଳ ଫୁଲ ସବୁ ଆମ୍ବ ପଣସ କଦଳୀ ସବୁ ଲଗେଇଛି ସେଇ ଯେଉଁ ଆମ ଚାରା ଯେଉଁ ଆଣିଥିଲି ଆମ ବ୍ଲକ୍କୁ କିଛି ଆଣିଥିଲି ଆଉ ଘରେ ଆଣିକି ଚାରା କରିଥିଲି ତା'ପରେ ବଜାରରୁ ବି କିଣି ଆଣିକି ପୁହା ଲଗାଇଥିଲି ଆଉ ଦେଇକି ସେ ଗାଁ ସବୁ ଚାଷ କରିଛି ଆଉ ଦେଇକି ସେ ଫଳ ଫୁଲ ଆଉ ସବୁ ଭଲ ଭାବରେ ଚାଷ ତାକୁ କରିଛି ଆଉ ହଁ ସେଥିପାଇଁ ଆଉ ମୁଁ ପାଣି ପାଣି ସବୁ ଦିଆହେଉଛି ସବୁ ଭଲ ଭାବରେ ଯତ୍ନ କରି ତାକୁ ଗଛ ସବୁ ବଢ଼େଇଛି ଆଉ ଆମର ଆଉ ବଡ଼ ବଡ଼ ଗଛ ପଣସ ଗଛ ଆମ୍ବ ଗଛ ଆଉ ନଡ଼ିଆ ଗଛ ଏଇଗା ସବୁ ନର୍ସରୀରୁ ଆଣିକି ଆଉ ଲଗେଇଛି ସବୁ ଆଉ ଆଉ ତା'ପରେ ବି ସେ ଛୋଟିଆ ଆମର ଖାଦ୍ୟ ଫଳ ସେଇ ବିନ୍ ଆଉ ଇଏ କୋବି କୋବି ଫୁଲକୋବି ସବୁ ବିଲାତି କଞ୍ଚା ଲଙ୍କା ଧନିଆ ପତ୍ର ବୁଣା ହୋଇଛି ଆଉ ସେ ମାର୍କେଟ୍ ମାନେ ବଜାରରୁ ଆଣିକି ସେ ଧନିଆ ପତ୍ର ସବୁ ବୁଣା ହେଇଛି ଆଉ ଦେଇକି ସେଥିପାଇଁ ଚାଷ ଭଲ ହେଇଛି